ନବଜାତ ଶିଶୁକୁ ସବଳ ଏବଂ ସୁସ୍ଥ ରଖିବା ପାଇଁ ଆମକୁ ନିହାତି ଆବଶ୍ୟକ କାରଣ ସେ ଭବିଷ୍ୟତ ନାଗରିକ ନବଜାତ ଶିଶୁକୁ ସୁସ୍ଥ ରଖିବା ପାଇଁ ଆମର ଆମେ ତାର ପରିଧାନ କରୁଥିବା ପୋଷାକ ବ୍ୟବହାର ଖାଦ୍ୟ ବ୍ୟବହାର କରୁଥିବା ଆସବାପତ୍ର ଅତି ପରିଷ୍କାର ରଖିବା ଗରମ ପାଣି ସେଗୁଡ଼ିକୁ ଗରମ କରି ତାକୁ ବ୍ୟବହାର କରିବା ମଶାରି ଟାଣି ତାକୁ ଶୁଆଇବା ତାର ଖାଦ୍ୟପେୟକୁ ଅତି ଭଲ ଭାବରେ ଗରମ କରି ଖାଦ୍ୟ ରହୁଥିବା ଜିନିଷକୁ ଢାଙ୍କି ରଖିବା ତାହେଲେ ଆମର ଶିଶୁ ନବଜାତ ଶିଶୁ ଅତି ସୁସ୍ଥ ଓ ସବଳ ରହିବ ଭବିଷ୍ୟତରେ ମଧ୍ୟ ସେ ଏକ ନିରୋଗୀ ନାଗରିକ ଭାବେ ଆଗକୁ ବାହାରିବ ତେଣୁ ତାର ପୋଷାକ ତାର ଖାଦ୍ୟ ବ୍ୟବହାର ଜିନିଷ ସବୁଯାକ ତାକୁ ଅତି ନିର୍ମଳ ଭାବରେ ରଖି ମା' ତାର ମା' କ୍ଷୀର ତାକୁ ଦେଇକି ଅତି ଯେଉଁ କୌଣସି ପ୍ରକାର ଖାଦ୍ୟ ବ୍ୟବହାର କରିବ ତାକୁ ଭଲ ଭାବେ ସୁସ୍ଥ ଆଉ ସଫାସୁତୁରା ରଖି ଗରମ କରି ଖାଇଲେ ନବଜାତ ଶିଶୁଟି ଅତି ଭଲ ଭାବରେ ଏବଂ ସୁବଳ ସୁସ୍ଥ ରହିପାରିବ